ନୃତ୍ୟ ସହିତ ମୋର ବହୁତ ସ୍ୱପ୍ନ ଅଛି ଯେମିତିକି ମୋତେ ନାଚିବାକୁ ବହୁତ ଭଲ ଲାଗେ ସେଥିପାଇଁ ମୁଁ ବହୁତ ସ୍ୱପ୍ନ ଦେଖିଛି ଯେ ମୁଁ ଭବିଷ୍ୟତରେ ଆଗକୁ ବହୁତ ଭଲ ନାଚିବାକୁ ଚେଷ୍ଟା କରିବି ଏବଂ ନାଚି ମୁଁ ମୋର ଭବିଷ୍ୟତରେ ନାଚ ମାଧ୍ୟମରେ କିଛି ହେବାକୁ ଚାହୁଁଛିି ତେଣୁ ମୋତେ ଭଲ ଲାଗୁଛି ନାଚିବା ପାଇଁକା ଏବଂ ନାଚି ମୁଁ ମୋ ଭବିଷ୍ୟତରେ ବହୁତ କିଛି ହାସଲ୍ କରିବାକୁ ଚାହୁଁଛି ଭଲ ନୃତ୍ୟକର ହିସାବରେ ଆଉ ଏମିତି ଜଣେ ଭଲ ଡ୍ୟାନ୍ସର୍ ହିସାବରେ ମୋତେ ନାଚିବାକୁ ବହୁତ ଭଲ ଲାଗେ ତ ମୁଁ ମୋ ଭବିଷ୍ୟତ ବି ଆଗକୁ ନୃତ୍ୟ ଅନୁସାରେ ହିଁ ନେବି ତ ଯେହେତୁ ମୁଁ ଆଗକୁ ନୃତ୍ୟ ହିସାବରେ ନେବି ତ ମୋତେ ଏବେଠୁ ବହୁତ ପ୍ରାକ୍ଟିସ୍ କରିବାକୁ ପଡ଼ୁଛି ବହୁତ ଜାଗା ଏମିତି ପ୍ରୋଗ୍ରାମ୍ କରିବାକୁ ଯାଏ ବହୁତ କିଛି ମୋତେ ବହୁତ ଭଲ ଲାଗେ ନାଚିବା ପାଇଁକା ଯେହେତୁ ମୁଁ ନାଚିବାକୁ ମୋତେ ବହୁତ ଭଲ ଲାଗେ ତ ଏମିତିରେ ମୁଁ ଭବିଷ୍ୟରେ କିଛି ହୁଏ କି ନ ହୁଏ କିନ୍ତୁ ମୁଁ ଆଗକୁ ମୋ ନାଚିବା କ୍ୟାରିୟର୍ ଜାରି ରଖିବି ଆଉ ଯେହେତୁ ମୁଁ ନାଚିବା ଦ୍ୱାରା ମୁଁ କଷ୍ଟ ଦୁଃଖ ସବୁ ଦୂର ହେଇଯାଉଛି କି ସେଥିପାଇଁ ମୁଁ ମୋ ନାଚିବାକୁ କେବେ ବନ୍ଦ୍ କରିପାରିବିନି ଆଉ ନାଚିବା ଦ୍ୱାରା ମୋ ସ୍ୱପ୍ନ ବି ପୁରା ହବ ମୁଁ ଭବିଷ୍ୟତରେ ଭଲ ଡ୍ୟାନ୍ସର୍ଟେ ହେଇପାରିବି ସେଥିପାଇଁ ଆଉ ଆଗକୁ ମୁଁ ମୁଁ ନାଚିବା ଜାରି ବିି ରଖିବି ଯେହେତୁ ଏଇଟା ମୋର ସ୍ୱପ୍ନ ଏବଂ ଆଗକୁ ନାଚି ମୁଁ ଗୋଟେ ଭଲ ଡ୍ୟାନ୍ସର୍ ଭଲ କୋରିଓଗ୍ରାଫର୍ ହିସାବରେ ନାଁ କରିବାକୁ ଚାହୁଁଛି ଆଉ ଯେହେତୁ ମୁଁ ଓଡ଼ିଶାରେ ଗୋଟେ ଜଣେ ଲୋକ ତ ଓଡ଼ିଶାବାସୀ ହିସାବରେ ଆମ ଓଡ଼ିଆରେ ବହୁତ ପ୍ରକାର ନାଚର ଭେରାଇଟି ଅଛି ବହୁତ ପ୍ରକାର କ୍ଲାସିକାଲ୍ ଭେରାଇଟି ଅଛି ବହୁତ ପ୍ରକାର ହିପ୍ହପ୍ ଭେରାଇଟି ଅଛି ଆଉ ମୁଁ କ୍ଲାସିକାଲ୍ ଆଡ଼େ ହିଁ ଯିବା ଯେହେତୁ ମୁଁ ଗୋଟେ କ୍ଲାସିକାଲ୍ ଡ୍ୟାନ୍ସର୍ ଓଡ଼ିଶୀ ଡ୍ୟାନ୍ସର୍ ସେଥିପାଇଁକା ମୁଁ କ୍ଲାସିକାଲ୍ରେ ମାନେ ଓଡ଼ିଆକୁ ଓଡ଼ିଆ ଆମ ରାଜ୍ୟକୁ ମୁଁ ବାହାର ରାଜ୍ୟରେ ଏବଂ ବାହାର ଦେଶ ବାହାର ଆନ୍ତର୍ଜାତିକ ଦେଶରେ ବି ଓଡ଼ିଶାକୁ ରିପ୍ରେଜେଣ୍ଟ୍ କରିବାକୁ ଚାହୁଁଛି ମୁଁ ଭଲ ନାଚି ବି ମୁଁ ଓଡ଼ିଶାବାସୀଙ୍କୁ ଦେଖେଇବାକୁ ଚାହୁଁଛି ଯେ ନାଚିବା ଦ୍ୱାରା ବହୁତ କିଛି ଆମର ତ ଏମିତିରେ ପଜିଟିଭିଟି ମିଳେ ହେଲେ ଏମିତି ନାଚିବା ଦ୍ୱାରା ବହୁତ ଆମେ ଆମ ଭବିଷ୍ୟତରେ ବହୁତ କିଛି ହାସଲ୍ କରିପାରିବା ଭଲ ଡ୍ୟାନ୍ସର୍ ହିସାବରେ ଭଲ କ୍ଲାସିକାଲ୍ ଡ୍ୟାନ୍ସର୍ ହିସାବରେ ମୋର ସ୍ୱପ୍ନ ଅଛି ଯେ ମୁଁ ମୋ ନିଜ ସ୍ୱପ୍ନ ପୁରା କରିବା ସହ ମୋ ବାପା ମାଆ ପରିବାରବାସୀ ସମସ୍ତଙ୍କର ସ୍ଵପ୍ନ ଆଉ ମୁଁ ଓଡ଼ିଶାବାସୀଙ୍କର ବି ସ୍ଵପ୍ନ ଯେହେତୁ ସବୁ ଓଡ଼ିଆ ଚାହାନ୍ତି ଯେ ବାହାର ଦେଶରେ ସେମାନଙ୍କର ନାଁ ହେଉ ଆଉ ମୁଁ ମୁଁ ନୃତ୍ୟ କଳା ହିସାବରେ ମୁଁ ଓଡ଼ିଶାକୁ ରିପ୍ରେଜେଣ୍ଟ୍ କରି ମୁଁ ଆଗକୁ ବହୁତ ଆଗକୁ ନେବାକୁ ଚାହୁଁଛି